ଦେଖନ୍ତୁ ଜୀବନ ଅଛି ମାନେ ଖାଦ୍ୟ ଜରୁରୀ ଖାଦ୍ୟ ଖାଇବାକୁ ପଡ଼ିବ ତ ଖାଇବା ପାଇଁ ଆମକୁ ରୋଷେଇ ରନ୍ଧାବଢ଼ା କରିବାକୁ ପଡ଼ିବ ତ ରୋଷେଇ ପାଇଁ ତ ଉପକରଣ କହିଲେ ବହୁତ ନର୍ମାଲ୍ ଆମେ ଘରେ ଏମିତି ହାଣ୍ଡି କଡ଼ା ଡେକ୍ଚି ରୋଷେଇ କରୁଛେ ଏବେ ତ ନୂଆ ନୂଆ ଆଧୁନିକ ଯୁଗରେ ନୂଆ ଜିନିଷ ବାହାରିଲାନି ଯେଉଁଟାକି କମ୍ ସମୟ ଭିତରେ ହେଇପାରୁଛି ଯେମିତିକି ଆମର ରାଇସ୍ କୁକର୍ ହେଲା ପ୍ରେସର୍ବି ହେଲା ପ୍ରେସର୍ରେ ଆମେ ଗୋଟେ ଜିନିଷ ଯାହାକୁ ଡାଲମା ଟିକେ ବସଉଥିଲେ ଡେକ୍ଚି ହାଣ୍ଡି କଢ଼େଇରେ ଅଧଘଣ୍ଟେ ଯେଉଁଠି ଯାଉଥିଲା ପ୍ରେସର୍ରେ ପାଞ୍ଚରୁ ଦଶ ମିନିଟ୍ରେ ଗୋଟେ ରୋଷେଇ ରେଡ଼ି ସେମିତି ଆମେ ଚୁଲି ଜାଳିକି ଚୁଲିରେ ଯେଉଁ ରୋଷେଇ ଗୋଟାଏ ଦୁଇଟା ଆଇଟମ୍ ଆମେ ଘଣ୍ଟେ ଦୁଇ ଘଣ୍ଟା ନେଉଥିଲେ ଏବେ ଗ୍ୟାସ୍ ହେଇଗଲା ନା ଧୂଆଁ ଅଛି ନା ଘାସ ବାଜିବାର ଅଛି ସହଜରେ ହେଇପାରିବ ଆମକୁ କମ୍ ସମୟରେ ବି ହେଇପାରୁଛି ଗ୍ୟାସ୍ ରୋଷେଇ ପ୍ରେସର୍ରେ ସିଟି ଦେଇଦେଲେ ଆମର ଅଳ୍ପ ସମୟରେ ରନ୍ଧାବଡ଼ା ଶେଷ ତେଣୁକରି ରୋଷେଇ ପାଇଁ ବହୁତ ଜରୁରୀ ଜିନିଷ ଆମେ ବ୍ୟବହାର କରୁଛେ ହିଟିଙ୍ଗ୍ କପ୍ ଏବେ ବାହାରିଲାଣି ଆମକୁ ସାଙ୍ଗେ ସାଙ୍ଗେ ଟିକେ କିଛି ଅଣ୍ଡା ବଏଲ୍ କରିବାର ହେଲା କି ଗୋଟେ ଆମର ମ୍ୟାଗି ନୁଡ଼ଲ୍ସ କେଉଁଠି ତରତରରେ ବାହାରୁଛୁ ଖାଇବାର ହେଲା ଜଳଖିଆ ବନେଇ ପାରୁନାହିଁ ଗୋଟେ ହିଟିଂ କପ୍ ଅଛି ଆମେ ତା ଦେହରେ ସାଙ୍ଗେ ସାଙ୍ଗେ ମସଲା ଟିକେ ତେଲ ଟିକେ ଦେଇଦେଲେ ନୁଡ଼ଲ୍ସ ପକେଇଦେଲେ ହେଇଗଲା ଯେଉଁଟାକି ଆମକୁ ଜଳଖିଆ ଟିକେ ବନେଇବାକୁ ଘରେ ଟିକେ ରୁଟି ଟିକେ ହଉ କି ଆମର ଚକୁଳି ପିଠା ଟିକେ ହଉ କି ସୁଜି ଟିକେ ଭାଜି ଉପମା କରିବାକୁ ଯେଉଁଠିକି ଆମ ଅଧଘଣ୍ଟା ଘଣ୍ଟା ଲାଗୁଥିଲା ଏବେ ଆଧୁନିକ ଯୁଗରେ ନୂଆ ନୂଆ ଜିନିଷ ବାହାରୁଛି ରୋଷେଇ ଉପକରଣ ଯେଉଁଟାକି ଆମକୁ ବହୁତ କମ୍ ସମୟରେ ଆଉ ଜଲ୍ଦି ଦେଉଛି ହେଇପାରେ ସେଇଟା ସ୍ୱାସ୍ଥ୍ୟ ପାଇଁ ଖରାପ ବି ହେଇପାରେ ନ ହେଇବିପାରେ ତ ଦୈନଦିନ ଜୀବନରେ ବ୍ୟସ୍ତ ବହୁଳ ଜୀବନରେ ଆମକୁ ସମୟ କମ୍ ଲାଗୁଛି ଯେଉଁଟାକି ଆମେ ଗୋଟେ କାର୍ଯ୍ୟକୁ ବାହାରିବା ପୂର୍ବରୁ କରି ଖାଇଦେଇ ଯାଇପାରୁଛୁ